ମୁଁ ଥରେ ସିଂହ ଓ ମୂଷାର ଛବି ଆଙ୍କିଥିଲି ଆପଣ ସିଂହ ଓ ମୂଷାର ଗପ ଜାଣିଥିବେ ଛୋଟ ହେଲେ ବି ତା' କିପରି ଛୋଟ ହେଲେ ବି କାହାକୁ ଛୋଟ ଭାବିବା କଥା ନୁହଁ ଛୋଟ ହେଲେ ତା'ର ମହତ୍ତ୍ୱ ଦାନ ଥାଏ ସିଂହ କିପରି ସିଂହ ଉପରେ ମୂଷା ଚଢ଼ି ଯାଇଥିବାରୁ ମୁଁ ସିଂହ ତା'ର ଜୀବନ ନେଇଯାଉଥିଲା ଜୀବନ ନେଇଯାଉଥିଲା ସେ ମୂଷା ତାକୁ କହିଥିଲା ମୁଁ ତୁମକୁ ସାହାଯ୍ୟ କରିପାରିବି ତୁମେ ମୋତେ ଛାଡ଼ିଦିଅ ମୁଁ ଭୁଲରେ ଏପଟେ ଆସିଯାଇଛି ତୁ ମୋର ଛୋଟ ହେଇକି କ'ଣ ତୁ ଏଡ଼ିକି ଟିକେ ତୁ ମୋର କ'ଣ ସାହାଯ୍ୟ କରିବୁ ଏପରି ମୂଷା କହି ଏପରି ସିଂହ ମୂଷାକୁ କହିଥିଲା ଏହି ଏହିପରି ସିଂହ ମୂଷାକୁ କହି ତିରସ୍କାର କରିଥିଲା କିନ୍ତୁ ପରେ ସିଂହ ଉପରେ ଅସୁବିଧା ଆସିବା ସମୟରେ ତାକୁ ଯେତେବେଳେ ଶିକାରି ଜାଲ ଦେଇ ଧରିଥିଲେ ତାକୁ ମୂଷା ସେଇ ମୁହୂର୍ତ୍ତରେ ତାକୁ ଆସି ସେଇ ଜାଲରୁ ବଞ୍ଚାଇଥିଲା ଯାହାଦ୍ୱାରା କି ସିଏ ସିଂହ ମୂଷାକୁ ଧନ୍ୟବାଦ ଜଣାଇଥିଲା ତେଣୁ କାହାକୁ ଛୋଟ ଭାବିବାଟା ଉଚିତ ନୁହଁ ଛୋଟ ହେଲେ ବି ତା'ର ମହତ ଦାନ ଥାଏ